ହଁ ହଁ ସେଇଠି ଆପଣ ଠିକ୍ କହୁଛନ୍ତି ତ କହୁଥିଲେ ହଁ କୁହନ୍ତୁ ହଁ ହଉ ଠିକ୍ ଅଛି ଆପଣ ଦିଅନ୍ତୁ ଆମେ ଆଡ଼୍ କରିଦେବୁ ହଁ ହଁ ଫାଷ୍ଟ୍ ପେପର୍ରେ ଫାଷ୍ଟ୍ ପେଜ୍ରେ ଦେଲେ ଅଧିକା ତା'ପରେ ମଝିରେ ଶେଷରେ ଏମତି ଦେଲେ ତାର ଅଲଗା ଅଲଗା ପ୍ରାଇସ୍ ସବୁ ରହୁଛି ହଁ ହଁ ଆପଣ ଅଫିସ୍କୁ ଆସନ୍ତୁ ମୁଁ ଆପଣଙ୍କୁ ପ୍ରାଇସ୍ କେତେ କ'ଣ କହିଦେବି ତା'ପରେ ଆପଣ ଆଡ଼୍ଟା ଦେଲେ ଫଟୋଗୁଡ଼ାକ ଦେଲେ ମୁଁ ଫ୍ରଣ୍ଟ୍ ପେଜ୍ରେ ସବୁ ଆଡ଼୍ କରିଦେବି ଆଉ ହଁ ହଉ ହଉ ଠିକ୍ ଅଛି ଆପଣ ଭଲ କାମ କରୁଛନ୍ତି ଆଉ ଆପଣ ସବୁ ଫଟୋଗୁଡ଼ାକ ଆଡ଼୍ ଗୁଡ଼ାକ ନେଇକି ଆସନ୍ତୁ ଆସିଲେ ଆପଣଙ୍କୁ କେତେବେଳେ ଫ୍ରି ସମୟ ଅଛି ଆପଣ ଅଫିସ୍କୁ ଆସନ୍ତୁ ଆସିଲେ ସେଇଠି ଇଏ କରିଦେବା କରିକି ହଁ ହଉ ହଉ ଠିକ୍ ଅଛି ଆପଣ ଆସନ୍ତୁ ଆପଣ ଆସିଲେ ଆମେ ଆପଣ ଗୋଟେ ଉନ୍ନତି କାମ କରୁଛନ୍ତି ତ ଲୋକମାନଙ୍କ ସୁବିଧା ପାଇଁ ବୋଲିକି ତାକୁ ଦେଖିକି ଆମେ ଯାହା କମେଇବା କଥା କମେଇବା ଆଉ ହଉ ଆସିଲେ କଲ୍ କରିକି ଆସିବେ